ଆଜିକାଲି ଟିକେଟ୍ ବୁକିଂ ହୋଟେଲ୍ ବୁକିଂ ଅପଡ଼େଟ୍ ଯାତ୍ରା ସମୟ ପ୍ଲାଟଫର୍ମ ନମ୍ବର ଷ୍ଟେସନ କିମ୍ବା ବସ୍ ଟିକଟରେ ଟେକ୍ନୋଲୋଜି ବହୁତ ସୁବିଧା କରିଦେଇଛି ଟିକେଟ ବୁକିଂ ସମୟରେ ଆଗରୁ କ'ଣ ହଉଥିଲା ଲାଇନ୍ରେ ଲାଇନ ନେବା ପାଇଁ ପଡ଼ୁଥିଲା ତାପରେ ଟିକେଟ ବୁକିଂ କରୁଥିଲୁ ଘଣ୍ଟା ଘଣ୍ଟା ଯଦି ଲାଇନ୍ରେ ରହିବୁ ତାପରେ ଟିକେଟ୍ ହଉଥିଲା ଏବେ କିନ୍ତୁ ଅନଲାଇନ୍ ମାଧ୍ୟମରେ ସାଙ୍ଗେ ସାଙ୍ଗେ ତାକୁ ଘରେ ମୋବାଇଲ ମାଧ୍ୟମରେ ଟିକେଟ ବୁକିଂ କରିହେଉଛି ଯାହାଫଳରେ ଅଧିକରୁ ଅଧିକ ସମୟ ଆମେ ବଞ୍ଚେଇ ପାରୁଛୁ ଆଗରୁ କ'ଣ ହଉଥିଲା ଧାଡ଼ି ଧାଡ଼ିରେ ରହିବୁ ପୁଣି ଟିକେଟ୍ ସରିଯିବ କ'ଣ କରିବ ତାହାର ସନ୍ଦେହ ଥିଲା ଏବେ କିନ୍ତୁ ତାହା ଦେଖିକି ଆମେ ଜାଣିପାରୁଛୁ ଯେ ହଁ ଏତିକିଟା ଟିକେଟ୍ ଆମେ ବୁକିଂ କରିପାରିବୁ ତାପରେ ଟିକେଟ୍ ବୁକିଂ ସହିତ କେଉଁ ଟ୍ରେନ୍ ଆସିବ କ'ଣ ନାହିଁ କେଉଁ ଟିକିଏ କେଉଁ ଟ୍ରେନ୍ରେ ତାମାନେ ସିଟ୍ ଅଛି ତାହା ମଧ୍ୟ ଆମେ ଜାଣିପାରୁଛୁ ହୋଟେଲ୍ ବୁକିଂ ହୋଟେଲ୍ ହୋଟେଲ୍କୁ ଗଲାପରେ ଯାଇକି ଜାଣି ହଉଥିଲା ଯେ ହଁ ସେଠି ରୁମ୍ ଅଛି ନା ନାହିଁ ତାହା ତ ଆମେ ପହଞ୍ଚିଲେ ଆମେ ଜାଣୁ କିନ୍ତୁ ଏବେ କ'ଣ ହେଇଛି ଅନଲାଇନ୍ ମାଧ୍ୟମରେ ଆମେ ଜାଣିପାରୁଛେ ଯେ ହୋଟେଲରେ ସିଟ୍ ଅଛି ନା ନାଇଁ ରୁମ୍ ଅଛି ନା ନାହିଁ ତାହା ଘରେ ଥାଇ ମଧ୍ୟ ଆମେ ଜାଣିପାରୁଛୁ ଏବଂ ତାହାକୁ ଘରେ ଥାଇ ବୁକିଂ କରିପାରୁଛୁ ଅପଡ଼େଟ୍ ଯାତ୍ରା ଅପଡେଟ୍ ଯାତ୍ରାରେ ତୁମେ ଟ୍ରେନ୍ରେ କେତେବେଳେ ଆସିବ କ'ଣ ହବ ତାହା ଆଗରୁ ଆମକୁ ତୁମେ ଯେଉଁ ପଚାରିବାକୁ ପଡ଼ୁଥିଲା ଏବେ କିନ୍ତୁ ମୋବାଇଲ୍ ମାଧ୍ୟମରେ ତାହା ଜାଣି ହେଉଛି ଯେ କେତେବେଳେ ଆସୁଛି କେତେବେଳେ ନାହିଁ ତାହା ଆମେ ମୋବାଇଲ୍ରେ ଜାଣିପାରୁଛୁ ଯେ ହଁ ଏତିକି ସମୟରେ ଟ୍ରେନ୍ କିମ୍ବା ବସ୍ ଆସିପାରିବ ତାହା ମୋବାଇଲରେ ଅପଡ଼େଟ୍ ହେଇଯାଉଛି ପ୍ଲାଟଫର୍ମ ନମ୍ବର ବି ଆମେ ସେ ମୋବାଇଲ୍ ମାଧ୍ୟମରେ ଆମେ ଦେଖିକି ଜାଣିପାରୁଛୁ ଯେ ହଁ ଏତିକି ନମ୍ବରରେ ପ୍ଲାଟଫର୍ମରେ ସେ ଗାଡ଼ି ଆସିବ କି କ'ଣ କରିବ ଆମେ ତାହା ଜାଣିପାରୁଛୁ ଟିକେଟ୍ କାଉଣ୍ଟରରେ ମଧ୍ୟ ଆମେ ମୋବାଇଲ୍ରେ ଥାଇକି ଟିକେଟ୍ ସବୁ ନିଜେ କାଟିପାରୁଛୁ ହେଲେ କିନ୍ତୁ ଆଗରୁ କ'ଣ ହଉଥିଲା ନା ବଡ଼ ଧାଡ଼ି ଧରିକି ଛିଡ଼ା ହବୁ ଘଣ୍ଟା ଦୁଇ ଘଣ୍ଟା ଗଲାପରେ ଯାଇକି ଆମେ ଟିକେଟ୍ କାଟିପାରୁଛୁ